ପ୍ରଥମରୁ କହିବାକୁ ଗଲେ ବଗିଚା ଗୋଟିଏ ସଉକ ଭାବରେ ଲୋକମାନଙ୍କ ମଧ୍ୟରେ ଆବେଦନ ସୃଷ୍ଟି ହେଇଛି ଏବଂ ସଉକ କହିଲେ ବଗିଚାରେ ଶୋଭା ପାଉଥିବା ଫୁଲର ପଷରା ଏବଂ ବିଭିନ୍ନ ପ୍ରକାର ଗଛର ପଷରା ଯାହାଫଳରେ କି ବଗିଚାରେ ଗେଣ୍ଡୁ ହେନା ଟଗର ଅଶୋକ ଫୁଲ ଚମ୍ପା ଏବଂ କନିଅର ଫୁଲର ଆସର ଥିବାରୁ ଏବଂ ସେଇ ଫୁଲ ଗୁଡ଼ିକୁ ନେଇ ପ୍ରତିପୋଷଣ ହେଉଥିବା ବଗିଚାର ବାସିନ୍ଦା ଯେ କି ବଗିଚାକୁ ଆପଣାଇଥିବା ଲୋକଟି ମନରେ ବିଶେଷ ଭାବରେ ଉତ୍ସାହ ଉଦୀପନା ଜାତ ହୋଇଥାଏ ଯାହାଫଳରେ କି ବଗିଚାରେ ହେଉଥିବା ବିଭିନ୍ନ ପ୍ରକାରର ଫୁଲ ଗଛ ଏବଂ ଫଳ ଗଛର ଆସର ଜମିଥାଏ ଯାଉଥିବା ଲୋକ ତାକୁ ଦେଖି ଆକର୍ଷିତ ହୁଅନ୍ତି ଏବଂ ସେହି ଫୁଲ ଗଛରୁ ଗୋଟିଏ କିମ୍ବା ଦୁଇଟି ନେଇ ଅନ୍ୟ ବଗିଚାରେ କିମ୍ବା ଅନ୍ୟ ବାଡ଼ିରେ କିମ୍ବା ସେଇ ଫୁଲ ଗଛକୁ ନେଇ ଆପଣଙ୍କର ନିଶ୍ଚିତ ଭାବରେ ଥିବା ବଗିଚାରେ ଲଗେଇଦେଲେ ସେଟା ଫୁଲ ବିକ୍ରି ହୁଏ ଏବଂ ଫୁଲର ଆସରଟା ଖୁବ ଜମିଲା ଭଳି ଦେଖାଯାଏ ସେଥିପାଇଁ ବଗିଚାକୁ ଏକ ସଉକ ଭାବରେ ଗ୍ରହଣ କରାଯାଏ ଯାହାଫଳରେ କି ବଗିଚାରେ ବିଭିନ୍ନ ପ୍ରକାର ଫଳ ଫୁଲଗଛ ସୋଭା ପାଉଥାଏ